ପରିବେଶର ଅସନ୍ତୁଳିତ କାରଣ ଯୋଗୁଁ ପାଣିପାଗ ପରିବର୍ତ୍ତନ ହେଉଛି ଖରାଦିନେ ଖରା ହେଉନାହିଁ ବର୍ଷା ହେବା ଦିନେ ବର୍ଷା ନହୋଇ ଅଲଗା ଦିନେ ବର୍ଷା ହେଉଛି ଶୀତଦିନେ ଶୀତ ନହୋଇ ଅଲଗା ଦିନେ ଶୀତ ହେଉଛି ଏସବୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହେଉଛି ଏସବୁର କାରଣ ହେଲା ଜଙ୍ଗଳର ଅବକ୍ଷ୍ୟ ୟ ଯାନବାହାନରୁ ବାହାରୁଥିବା ଧୂଆଁ ଓ ଶିଳ୍ପ କାରଖାନାରୁ ବାହାରୁଥିବା ଧୂଆଁ ଦୁନିଆରେ ତ ଇସବୁ ଘଟୁଛି ବୌଦ୍ଧ ଜିଲ୍ଲାରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଘଟିଛି